ଆମେ ଆମର୍ ଦେଖ ଆମର୍ ପାଖେ ମାର୍କେଟ୍ ଅଛେ ଆମର୍ ପାଖେ ମାର୍କେଟ୍ ଅଛେ ସେନୁ ଗାଈ ବିକ୍ରି ହେସି ଛେଲି ବିକ୍ରି ହେସି ଆଉ ଆମେ ପଶୁମାନେ ବିକ୍ରି ହେସନ୍ ଯେ ଆମେ ସେନ୍କେ ଯେନ୍ ଯାଏସୁଁ ଘିନି ଆମର୍ ଇନୁ ଦୂରାନୁ ପାଞ୍ଚ୍ କିଲୋମିଟର୍ ସେ ଗାଏ ଗାଏ ମାର୍କେଟ୍କେ ଯିବାକେ ଆମେ ସେନୁ ଯେନ୍ ଯାଏସୁଁ ଆମେ ସେନୁ ଗାଏ ଘିନି ଆନ୍ସୁଁ ଗାଏ ଘିନି ଆନ୍ସୁଁ ବେଲେ ଏନ୍ତା ଦୁହାଁ ଗାଈ ଦୁହାଁ ଗାଈ ଯେନ୍ ଆନ୍ସୁଁ ସେ ଗାଏମାନେ କିଏ ଦଶ୍ ଲିଟର୍ ଦେସି କିଏ ବାର ଲିଟର୍ ଦେସି ତାର୍ ଖାଦ୍ୟ ଅନୁସାରେ ଜାନିକରି ସେ ଦେସି ସେ ଗାଏମାନ୍କୁ ଆମେ ସେନ ଗୁଟେ କେନ୍ଟା ପଡ଼୍ସି କୁଡ଼େ ହଜାର୍ କେନ୍ଟା ପଡ଼୍ସି ବତିଶ୍ ହଜାର୍ ଗାଏ ଜାନିକରି ମାନେ ଜର୍ସି ଗାଏର ଦାମ୍ ଜହ ଏ ବଲେ ଆମେ ଦେଶୀ ଗାଏ ନ ଆନି କରି ଜର୍ସି ଗାଏ ଆନ୍ସୁଁ ହେନ୍ତା ପଇଁତିରିଶ୍ ଚାଲିଶ୍ ହେନ୍ତା ଦେଇକରି ବଏଲେ ଆମେ ସେଟା ଆନିକରି ଯେନ୍ତା ଗାଏ ଗୁରସ୍ ଦଉଥିବା ଆମେ ଆନ୍ସୁଁ ସେନୁ ଆରୁ ତାର୍ ଆରେ ଦିନେ ଆମେ ଗୁରସ୍ ଦୁଇଁ କରି ଆମେ ସେ ହେଲେ ସେନ ଆମ୍କୁ ଭଲ୍ ଆମ୍ଦାନୀ ହେସି ଆମ୍କୁ ଭଲ୍ ଆମ୍ଦାନୀ ହେସି ଆମେ ଜେନ୍ଟା ତାହାକେ ତିରିଶ୍ ହଜାର୍ ଚାଳିଶ୍ ହଜାର୍କେ ଆମେ ଯେନ୍ ଘିନି ଆନିଥିସୁଁ ଆମ୍କୁ ତିନ୍ ଚାର୍ ମାସେ ସେ ତିରିଶ୍ ଚାଲିଶ୍ ହଜାର୍ ଆମ୍କୁ ଫିରି ଆଏସି ଇଆଡ଼େ ଫେର୍ ଗୁରସ୍ ବନ୍ଦ୍ କରିଦେଲେ ଛୁଆ ଫେର୍ ଫଳ୍ ଯିବା ସେ ତାହାକେ ଆନିକି ଆମେ ବିହନ୍ ଦେଇକରି ତାର୍ ପେଟେ ବିହନ୍ ପକେଇ କରି ସେ ସେ ଫେର୍ ଗର୍ଭ ହେବା ସେ ଗାଈଟା ସେ ଗାଈଟା ଗର୍ଭ ହେଇକରି ଫିର୍ ଏନ୍ତା ସେ ଦେବା ବେଲେ ଆମେ ଏନ୍ତା କରି କରି ଗାଈ ଚାଷ୍ କରି କରି ଆମେ ବହୁତ୍ ଉପର୍କେ ଉଠିଗଲୁନ ଆମର୍ ଗୁହାଲ୍ ବି ଗୁହାଲ୍ ବି ବନାବାକେ ବି ସେ ସର୍କାର୍ଟା ସୁବିଧା ଦେଇଛେ ସେ ସୋସାଇଟିନୁ ଆମର୍ ବହୁତ୍ ଉପର୍କୁ ଉଠ୍ଲୁନ